ବିଶେଷ କରି ଆମ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବହୁତ ଉର୍ଦ୍ଧ୍ଵରେ ଅଛି ଚିକିତ୍ସା ଭଲ ଭାବରେ ହୋଇଛି ବୁଢ଼ା ବାପା ମାଆ ଛୁଟ ଶିଶୁମାନଙ୍କ ପାଇଁ ବଢ଼ିଆ ବଢ଼ିଆ ସ୍କିମ୍ ଅଛି ଭଲ ସୁବିଧା ଅଛି ସ୍ତ୍ରୀ ଲୋକମାନଙ୍କୁ ସାତ ଲକ୍ଷ ପୁରୁଷମାନଙ୍କୁ ପାଞ୍ଚ ଲକ୍ଷ ଦେଉଛି ଓ ବିଜୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେତେ ବି ଖର୍ଚ୍ଚ ହେଉଛି ସେମାନେ ଇଏ କରିଛନ୍ତି ବିଏସ୍କେୱାଇରେ ପାଞ୍ଚ ଲକ୍ଷ ସାତ ଲକ୍ଷ ପର୍ଯ୍ୟନ୍ତ ଆଉ ସ୍ୱାସ୍ଥ୍ୟ ସେେବାଟା ଭଲ ଚାଲିଛି